କନ୍ଧମାଳ ଜିଲ୍ଲାରେ ଆମର ବାର ମାସରେ ତେର ପର୍ବ ହୋଇଥାଏ ଆହୁରି ପ୍ରତ୍ୟକ ବର୍ଷ ରଥଯାତ୍ରା ଗଣେଶ ପୂଜା ସରସ୍ଵତୀ ପୂଜା ଇତ୍ୟାଦି ସବୁ ହୋଇଥାଏ ଆହୁରି ରାକ୍ଷୀ ପୁର୍ଣିମା ରଜ ସବୁ ଧୂମ୍ଧାମ୍ରେ ପାଳନ କରାଯାଇଥାଏ ଆହୁରି ଆମର କନ୍ଧମାଳ ଜିଲ୍ଲାର କୃଷକମାନେ ବି ଖୁବ୍ ପରିଶ୍ରମ କରିଥା'ନ୍ତି ଅଧିକାଂଶ ତ ଆମର କନ୍ଧମାଳ ଜିଲ୍ଲାରେ ହଳଦୀ ଚାଷ ଅଧିକ ହୋଇଥାଏ ଆଉ ଲୋକମାନେ ଅଧିକାଂଶ ହଳଦୀ ଚାଷ କରିଥା'ନ୍ତି ଆହୁରି ଆମର ଯେଉଁ ପର୍ବ ପର୍ବାଣି ହୁଏ ଧୂମଧାମରେ ସମସ୍ତେ ସେଲିବ୍ରେଟ କରନ୍ତି ଘରେ ଘରେ ପିଠା ପଣା କରିକି ନୂଆଖାଇ ନୂଆଖାଇରେ ଘରେ ଘରେ ପିଠା ପଣା କରିକି ସବୁ ଖାଇଥା'ନ୍ତି ଆଉ ସାବିତ୍ରୀ ବ୍ରତ ଏଇ ସବୁ ବ୍ରତ ଗୁଡ଼ାକ ପାଳନ କରାଯାଏ ମହାଲକ୍ଷ୍ମୀ ପୂଜା ସବୁ ବହୁତ କିଛି ପର୍ବ ପର୍ବାଣି ସେଲିବ୍ରେଟ କରାଯାଇଥାଏ ଆଉ ସମସ୍ତେ ମିଳିମିଶି ପାଳନ କରିଥା'ନ୍ତି ରାକ୍ଷୀ ପୂର୍ଣିମା ଆହୁରି ଦୀପାବଳି ଦିନ ସମସ୍ତେ ସବୁ ମିଳିମିଶି ସେଲିବ୍ରେଟ କରନ୍ତି ଆହୁରି ଧୂମ୍ଧାମ୍ରେ ସବୁ ସେଲିବ୍ରେଟ କରିକି ଭୋଜି କରିକି ଏକାଠି ସବୁ ମିଳିମିଶିକି ରହିଥା'ନ୍ତି ଆଉ ଚାଷବାସରେ ବି ସମସ୍ତେ ଚାଷ କରିଥା'ନ୍ତି ମିଳିମିଶିକି ଚାଷ କରିଥା'ନ୍ତି ଧାନ ଗହମ ମାଣ୍ଡିଆ ହଳଦୀ ସବୁ ଚାଷ କରନ୍ତି ଆଉ ସେ ଗୁଡ଼ାକ ବିକ୍ରି କରିକି ନିଜର ପେଟ ପୋଷିଥା'ନ୍ତି ଆହୁରି ଏମିତିରେ ବି ପର୍ବପର୍ବାଣି ହେଲେ ଘରେ ଘରେ ସବୁ ନୂଆ ବସ୍ତ୍ର ଆଣିକି ପୂଜା ପୂଜା କରନ୍ତି ଆହୁରି ପିଠା ପଣା କରିକି ସବୁ ଧୂମ୍ଧାମ୍ରେ ସେଲିବ୍ରେଟ କରିଥା'ନ୍ତି